ଆମ ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥା ବ୍ୟବସ୍ଥା ଆବଶ୍ୟକତା ଥିଲେ ଯେଉଁ ଛାତ୍ରଛାତ୍ରୀ ପାଇଁ ଆବଶ୍ୟ ଦରକାର ହେଉଥିଲା ବହି ତାହାକୁ ଆମେ ଗାଁ ଲୋକେ ସାରକୁ ଯାଇ କହି ତାହାକୁ ବହି ଆଣି ଦେଇଥାଉ ସ୍କୁଲରେ ତ ସମସ୍ତେ ଛାତ୍ରଛାତ୍ରୀ ସମସ୍ତ ଛାତ୍ରଛାତ୍ରୀ ବହି ପାଆନ୍ତି ଶିକ୍ଷା ଲାଭ କରିଥାନ୍ତି ଶିକ୍ଷାଦାନ ପାଇ ପାଇଥାନ୍ତି ଯୋଗ୍ୟ ଶିକ୍ଷକ ପାଇଥାନ୍ତି ସେଥିପାଇଁ ଯେଉଁ କୌଣସି ଅବଶ୍ୟା ସମସ୍ୟା ସମାଧାନ ହେଲେ ଛାତ୍ରଛାତ୍ରୀ ଶିକ୍ଷକମାନକୁ ହିଁ ସେମାନଙ୍କର ସମସ୍ୟା ସମାଧାନ କରନ୍ତି